ମୋର ପ୍ରିୟ ଖାଦ୍ୟ ହେଉଛି ଆମ ଓଡ଼ିଆମାନଙ୍କର ପ୍ରିୟ ଖାଦ୍ୟ ପଖାଳ ଭାତ ତା ସହିତ ବଡ଼ି ଚୁରା ତା ସହିତ ମାଛ ଭଜା ଆଉ ଆଳୁ ଚକଟା ଆଉ ହେଉଛି ତା ସହିତ ଆମର ଆସିବ ଆପଣଙ୍କର ବାଇଗଣ ବିଲାତି କଞ୍ଚା ଲଙ୍କା କାକୁଡ଼ି ଝୋଳ ତା ସହିତ ଆମର ଶୁଖୁଆ ଟିକେ ଏଇଭଳି ଭାବରେ ଆମର ଯୋଉ ସାଧାରଣ ଓଡ଼ିଆ ଖାଦ୍ୟ ସେଇଟା ହେଉଛି ମୋର ପ୍ରିୟ ଖାଦ୍ୟ